ଧନ୍ୟବାଦ ଡ୍ରାଇଭର ଭାଇ ମୋତେ ଅବାଧରେ ଅଜଣା ସହରର ବୁଲେଇଥିବାରୁ ଆଉ ଅଜଣା ସହରରେ ବିଭିନ୍ନ ଜାଗା ପରିଭ୍ରମଣ ଓ ପରି ପରିଦର୍ଶନ କରିବା ପାଇଁ ସାହାଯ୍ୟ କରୁଥିବାରୁ ମୋର ପରିବାର ସପରିବାର ଆପଣଙ୍କଠାରେ କୃତଜ୍ଞ ଏବଂ ଧନ୍ୟବାଦ